ହ୍ୟାଲୋ ଦହିବରା ଭାଇ କହୁଛନ୍ତି ତ ହଁ ଭାଇ ପଅରଦିନ ଯାଇଁଥିଲି ତୁମେ ନଥିଲ କୁଆଡ଼େ ଯାଇଥିଲ ଆଜି ଆସିବ ଟି ଆଉ ସେହି ଯାଗାରେ ଅଛ ନା ଆଉ କେଉଁଠି କି ଯାଇଛ ଭାରି ଦହିବରା ନେଇକି ହଁ ମୁଁ ପଅରଦିନ ଯାଇଥିଲି ଯେ ମୁଁ କହିଲି ଆଉ କାଇଁ ନାହାଁନ୍ତି କ'ଣ ଯାଇଛନ୍ତି କୁଆଡ଼େ କି ସେ ଯାଇ ଲୋକଙ୍କୁ ପଚାରିଲି ଲୋକ କହିଲେ ନା ଭାଇ ସିଏ ବି ଆସି ନାହାଁନ୍ତି ସେଇଠୁ ମୁଁ କହିଲି ଚାପ

ହଁ ଆଉ ଅନ୍ୟ ଯେଉଁ ମାଲ ତ ଭଲ ଅଛି ଟି ମାଲ୍ ନା ସେ ସବୁ ଆଣିକି ଏ ରସମଲେଇ ଦହିବରା ଆସିକି ଦୁଇଟା ବାଜିଲାଇଁ ମୁଁ ବି ବୁଢ଼ା ଲୋକଟେ ମୋତେ ଆସି ଚାଳିଶ ପଇଁଚାଳିଶ ବର୍ଷ ହେଲାଣି ବୁଝିପାରୁଛ କାଳେ ଯଦି ମାଲ ଟିକେ ବାସି ହେଇଁଥିବ ବାପା ମୁଁ ତାକୁ ସମ୍ଭାଳି ପାରିବିନି ତା'ହେଲେ ମୁଁ ଯିବି ହଁ ହଉ ମୁଁ ଅଇନା ଯିବି ଚା ଚାଲେ ବା ଆକ୍ରାନ୍ତ ବାପା କରନି ମୁଁ ବୁଢ଼ା ଲୋକଟା ଆକ୍ରାନ୍ତ ହେଲେ ମୁଁ ମେଡ଼ିକାଲ ପଳାଇବି ଆଉ ଆକ୍ରାନ୍ତ କରନି ସେହି ଟିକେ ଯେମିତି ହଜମ ହେଇପାରୁଥିଲା ଭଳିଆ ସେମିତି ବାଗେଇକି ଟିକେ ଯଦି ଦେବୁ ତା'ହେଲେ ଯିବି ହଁ ବାପ ସେ ଲଙ୍କା ଗୁଣ୍ଡ ଜମା ପକାଇବୁନି ସେ ଗୋଟେ ଥର ଖାଇଥିଲି ଯେ ମୋ ଅବସ୍ଥା ବାର ବାଜି ଯାଇଥିଲା ନା ସେଇଟା ନା ଭଲ ବାଗରେ ବନେଇକି ଦେବୁ ତୁମ ଦୋକାନରୁ ଦହିବରା ଏକଦମ୍ ବୋଲି ମୁଁ ତ ତୋରି ପାଖକୁ ଯାଏ ନହେଲେ ଆଉ କ'ଣ କାହା ପାଖକୁ ମୁଁ ଯାଏ ସେଥିପାଇଁ ମୁଁ ପା ତୋତେ ଫୋନ୍ କଲି କି ପୁଅ ଆସିନଥିଲା ପଅରଦିନ କାଳେ ଯଦି ଆଜି ଆସିନଥିବ ହଉ ଆଉ କ'ଣ ସବୁ ଆଇଟମ୍ ସବୁ ରଖୁଛୁ ହଁ ସେ ମିଠା ବାବା ମୋର ସୁଗାର ଅଛି ସେ କ'ଣ ଡାକ୍ତର ପାଖକୁ ଯାଇଥିଲି ସେ କହିଲା ତୁମର ସୁଗାର ବଢ଼ିଯାଇଛି ସେ ମିଠା ଦେବୁନି ବାପା ହଁ ହଉ ମୁଁ ଯାଉଛି ତୋ ପାଖକୁ ରହୁଛି